ମୁଁ ଗୋଟେ ହାଉସ୍ ୱାଇଫ୍ ଆଜିକାଲି ୟୁଟ୍ୟୁବ୍ ଯୁଗରେ ମୁଁ ବି ଚାହୁଁଛି କିଛି ଗୋଟେ ଇନ୍କମ୍ କରିବାକୁ ସେଥିପାଇଁ ଆ ଆଣ୍ଡ୍ ମୁଁ ରୋଷେଇ କରିବାକୁ ବହୁତ ପସନ୍ଦ କରେ ମୁଁ ଚାହେଁ ମୋ ରୋଷେଇରୁ ଲୋକ ବି କିଛି ଶିଖନ୍ତୁ ଆଉ ତା ଦ୍ଵାରା ବି ମୁଁ କିଛି ପଇସା ଇନ୍କମ୍ କରେ ସେଥିପାଇଁ ମୁଁ ଗୋଟେ ବ୍ଲକ୍ ତିଆରି କରିଛି ଯେଉଁଟା କି ମୋର ବ୍ଲକ୍ ନାମ ହେଉଛି ତନୁ କିଚେନ୍ ସେହି ଭ୍ଲଗ୍ରେ ଭିଉଜ୍ ଫୋଲୋର୍ସ୍ ମୋର ବେଶୀ ନାହାନ୍ତି ନୂଆ ନୂଆ ଭ୍ଲଗ୍ କରିଛି ଫୋଲୋର୍ସ୍ ଶହେ ଶହେ ଆଠ ଅଛନ୍ତି ସେ ମୋର ରୋଷେଇକୁ ଦେଖନ୍ତି ରୀତିମତ ଭାବେ ରୀତିମତ ଫୋଲୋ କରନ୍ତି ମୁଁ ଯାହା ବି ରୋଷେଇ କରେ ମୁଁ ସେଥିରେ ବ୍ଲଗ୍ରେ ଅପଲୋଡ଼୍ କରେ ସେମାନେ ମୋର ଫୋଲୋ କରନ୍ତି ମୁଁ ବେଶୀ ମୋର ବେଶୀ ସେମାନେ ଦେଶୀ ଖାଦ୍ୟ ମୋର ଯେଉଁଟା କି ପାରମ୍ପରିକ ଓଡ଼ିଆ ଖାଦ୍ୟ ମୁଁ ସେଇ ବ୍ଲଗ୍ରେ ଅପଲୋଡ଼୍ କରେ ସେଥି ଲୋକଙ୍କୁ ପସନ୍ଦ ଆସେ ଆଉ ଦେଖନ୍ତି ମୋ ରେଫରେନ୍ସ୍ରେ ମୁଁ ଏତିକି କହିପାରିବି ଆଉ ଆଉ ଗୋଟିଏ କଥା ଏଥିରୁ ଯଦି କିଛି ଆମେ ଇନ୍କମ୍ କରିପାରୁଛୁ ମୋ ମତରେ ଲୋକ ମାନେ ଗୃହିଣୀ ହୋଇକି ବି ଘରେ ରୋଷେଇ କରି କିରି ବି ତାକୁ ଚ୍ୟାନେଲ୍ ମାଧ୍ୟମରେ ଅପଲୋଡ଼୍ କରିକି ପଇସା ବି ଇନ୍କମ୍ କରିବାର ଆଜିକାଲି ବହୁତ ହୋଇଗଲାଣି ପନ୍ଥା ମୁଁ ତ ବହୁତ ପାଇନି ଏପର୍ଯ୍ୟନ୍ତ ଏଥିପାଇଁ ମୋର ଭିଉୟରସ୍ କମ୍ ଅଛନ୍ତି ତ ନୂଆ ନୂଆ ସେଥିପାଇଁ ବଟ୍ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ